ତିନି ଜାନୁଆରୀ ଦୁଇ ହଜାର କୋଡ଼ିଏ ଛ' ଜୁଲାଇ ଦୁଇ ହଜାର ପାଞ୍ଚ ସାତ ମାର୍ଚ୍ଚ ଦୁଇ ହଜାର ଛ' କୋଡ଼ିଏ ଏପ୍ରିଲ ଦୁଇ ହଜାର ସାତ ପଚିଶ ଡିସେମ୍ବର ଉଣାଇଶଶହ ବୟାନବେ